ତୁମର ନିତିଦିନିଆ ଅଭ୍ୟାସ ଗୁଡ଼ିକ କ'ଣ ଓ ଏହି ଅଭ୍ୟାସ ଗୁଡ଼ିକ ତୁମକୁ କାହିଁକି ଭଲ ଲାଗେ କୁହ ମୋର ନିତିଦିନିଆ ଅଭ୍ୟାସ ଗୁଡ଼ିକ ହେଲା ଦୌଡ଼ିବା ଖେଳିବା ଫୁଲ ଗଛ ଲଗେଇବା ଇତ୍ୟାଦି ଦୌଡ଼ିବା ଦ୍ୱାରା ନିଜକୁ ସୁସ୍ଥ ଅନୁଭବ କରେ ଓ ନିଜକୁ ଶକ୍ତି ପ୍ରଦାନ ଲାଗେ ବୋଲି ମୋତେ ଦୌଡ଼ିବା ବହୁତ ପସନ୍ଦ ଲାଗେ